ଯୋଗ ଶିଖିବାପାଇଁ ମୁଁ ଏକ ଚ୍ୟାନେଲ ଉପରେ ନିର୍ଭରଶୀଳ ଯାହାର ନାମ ହେଉଛି ଆସ୍ଥା ଯୋଗ ଶିଖିବା ଗୋଟିଏ ମଣିଷର ଗୋଟିଏ ଭଲ ଅଭ୍ୟାସ ଯୋଗ ଶିଖିବା ଦ୍ୱାରା ମନୁଷ୍ୟର ମନ ଏବଂ ଶରୀର ସୁସ୍ଥ ରହିଥାଏ ଯୋଗ ଶିଖିବା ସମୟରେ ମନୁଷ୍ୟର ମନ ଏବଂ ଦେହ ସୁସ୍ଥ ରହିବା ନିହାତି ଆବଶ୍ୟକ ଆସ୍ଥା ଚ୍ୟାନେଲରେ ଆରମ୍ଭ ହେବା ଯୋଗ ଆରମ୍ଭ ହେବା ସହିତ ମୁଁ ସାତଟା ବେଳେ ମୁଁ ମୋର ଯୋଗଶିକ୍ଷା ଆରମ୍ଭ କରିଥାଏ ଯଦି କୌଣସି ବ୍ୟକ୍ତିର ମନ କିମ୍ବା ଶରୀର ସୁସ୍ଥ ନାହିଁ ସେ ଯୋଗ ଅଭ୍ୟାସ କରିବା ଉଚିତ୍ ନୁହେଁ କାରଣ ସେ ତା'ର ଖାଦ୍ୟପେୟ ତଥା ମନର କୌଣସି ସମନ୍ୱୟ ରହିନଥାଏ ଯାହାଦ୍ୱାରା ସେ ଏହି ଯୋଗରେ ଭଲ ଶିକ୍ଷା ଗ୍ରହଣ କରିପାରିନଥାଏ ଯାହାଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ତାକୁ ପଡ଼ିଥାଏ